ହଁ ଏ ଯେଉଁ ତୋର ଏ ବର୍ଷ କ'ଣ କ'ଣ ଫସଲ କରିଛ ପରିବାପତ୍ର ଭିତରେ କିଏ କଲଣି ନା କରିନ ବାଇଗଣ ଗୁଡ଼ାକ କୋଡ଼ିଏ ଟଙ୍କା ଲେଖା ନେଉଛନ୍ତି ହଁ ସେମିତି ହେଇଛି ଭଲ ଯେ ବର୍ଷାଫର୍ସା ଯେଉଁ ହେଉଛି ସବୁ ପଚିପଚି ଗଲାଣି

ତରଭୁଜ ବୋଇତାଳୁ ନା ମ ପାଖ ମାର୍କେଟରେ ତ ରେଟ୍ ଏମିତି କରୁଛନ୍ତି ତା' ପରେ ପାଖ ମାର୍କେଟ୍ରେ ଟାଣୁନି କେଉଁଠି ବାହାର ବେପାରୀ ବୁଝିବୁଝାକି ଦେଇ ଦେବ ହେଲେ ଏଇଟା ପଚିବ ଯେତେ ଜଲ୍ଦି ସେଲ୍ କରିଦେବ ସେତେ ଭଲ ମୋର ଅଛି ତ ବାଇଗଣ ଝୁଡ଼ଙ୍ଗ ଭେଣ୍ଡି ଆଉ ପୋଇଫୋଇ ଅଛି ତୁମର କ'ଣ ଅଛି ଆଉ ଲଙ୍କା ଏଇଟା ଦେଖେ କେଉଁ ବେପାରୀ ନହଲେ ଡାକିଦେଲେ ସେ ତାର ଆସିକି ନେଇଯାଆନ୍ତା ଗୋଟେ ଦିନେ ଦୁଇ ଦିନରେ ସେ ନେଇଯାଆନ୍ତା ତୁମେ ବି ବୁଝୁଥା ତୁମେ ବି ବୁଝୁଥା ମୁଁ ବି ବୁଝୁଛି ତାପରେ ଯେଉଁ ବେପାରୀ ଭଲ ରେଟ୍ ଦେବ ଯେଉଁତକ ଏକାଠି ଦେଖିକି ଦେବା କେଉଁଠି ଭଲ ହଁ କୁହ ଏଇନେ ରଖିଦେଲେ ହୁଅନ୍ତା ବୋଇତାଳୁ ଫୋଇତାଳୁ ରା ରଖିଦେଲେ ବାହାର ସିଜିନ୍ରେ ଛାଡ଼ିଲେ ହୁଅନ୍ତାନି ଅବଶ୍ୟ ବାହାର ସିଜିନ୍ ହଁ ଆଉ ଟୋମାଟୋ ଏବେ ଲଗେଇଛ ନା ଖାଲି ଯାହା ଶୀତ ଦିନେ ଲଗେଇଥିଲ ଆଉ ଟୋମାଟୋ ଲାଗେଇଥିଲ ହେଲେ ଏବେ ଭଲ ରେଟ୍ ଅଛି ଟୋମାଟୋ ତ ସାଙ୍ଗ ହେଇକି ସାଙ୍ଗ ହେଇକି ତ ପଳେଇବା ସେ ପାଇବେ କି ନ ପାଇବେ ସାଙ୍ଗ ହେଇକି ପଳେଇବା ସାଙ୍ଗ ହେଇକି ପଳେଇଲେ ଏଠି ସମସ୍ତେ ରହିକି ଗୋଟେ ରେଟ୍ମେଟ୍ କରିବା ବେପାରୀ ତୁମକୁ ଗୋଟେ ବେପାରୀ ତୁମକୁ ଗୋଟେ ରେଟ୍ କହିବେ ମୋତେ ଗୋଟେ ରେଟ୍ କହିବେ ଆଉ ଆଉ ଘରେ ସବୁ ଭଲ ହଉ ଆଉ ଗାଈଗୋରୁ ତୁମର ଆଡ଼େ ଛାଡ଼ି ଦେଲେନି କି ଗାଈଗୋରୁ ଛାଡ଼ି ଦେବ ନା ଗାଈଗୋରୁ ପଶିକି ସବୁ ନଷ୍ଟ କରିଦେବେ ହଁ ମୁଁ ତ ତାର ବାଡ଼ ବୁଜେଇ ଦେଇଛି ହଉ ହଉ ଯିବ ଯଦି ଯା ଯା